ବଗିଚାରେ ବାହାରେ ମିଳୁଥିବା ରାସାୟନିକ ସାର ପ୍ରୟୋଗ କରିବା ଦ୍ୱାରା ଜମି ଓ ମାଟିର ପୂର୍ବତା କମିଯାଏ ଯାହା ଫଳରେ ଗଛରେ ଫୁଲ ଓ ଫଳ ଭଲ ଭଲ ଫଳ ନାହିଁ ଏଣୁ ମୁଁ ମୋ ଘରେ ପନିପରିବା ଚୋପା ଗୋବର ଖତ ଆଦି ଜିନିଷକୁ ଜୈବିକ ଖତ କରେ ତାହା ଗଛରେ ଦିଏ